ହ୍ୟାଲୋ ଆପଣ ଡ୍ରାଇଭର ଏଜେନ୍ସିରୁ କହୁଛନ୍ତି ମୁଁ କାଲି ସକାଳ ଚାରିଟାରୁ ରାୟଗଡ଼ା ଯିବା ପାଇଁ ଏକ କ୍ୟାବ୍ ବୁକ୍ କରିଥିଲି କାଲି ରାତିରୁ ସେ ଭାଇନାଙ୍କୁ ଫୋନ୍ କରୁଛି ସେ ଡ୍ରାଇଭର ଭାଇନାଙ୍କୁ ସେ ଏପର୍ଯ୍ୟନ୍ତ ଫୋନ୍ ଉଠାଉ ନାହାଁନ୍ତି ଆଜି ସକାଳେ ବି ଚେଷ୍ଟା କରିଥିଲି ତାଙ୍କୁ ଫୋନ୍ କରିବା ପାଇଁ ତଥାପି ବି ସେ ଫୋନ୍ ଉଠାଉ ନାହାଁନ୍ତି ତ ଆପଣ କିଛି ବ୍ୟବସ୍ଥା କରନ୍ତୁ ଯେଉଁଥିପାଇଁ କି ଆମେ ରାୟଗଡ଼ା ଯାଇପାରିବୁ ବହୁତ ଦରକାର ଅଛି ତ ଆପଣ କିଛି ବ୍ୟବସ୍ଥା କରନ୍ତୁ